ହଁ ମୁଁ ବହୁତସାରା ବଳକା ଥିବା ସାମଗ୍ରୀରୁ ଖାଦ୍ୟ ମୁଁ ସୃଷ୍ଟି କରିଛି ଆଉ ମୋ ପ୍ରେରଣା ଥିଲା ମୋ ମା' ବିକଜ ମୋ ମା' ମୋତେ ସବୁବେଳେ ଶିଖାଏ କି ଯଦି କେଉଁ ଜିନିଷ ବଳିଯାଇଛି ତାକୁ ଆମେ ନ ଫୋପାଡ଼ିକି କେମିତି ବ୍ୟବହାର କରିପାରିବା ଯେଉଁଟାକି କୁହନ୍ତି ରିୟୁଜ୍ ଓ ରିସାଇକିଲିଙ୍ଗ କାହିଁକିନା ଏଇଟା କଲେ ଆମ ନଷ୍ଟ ହେଇଥିବା ଜିନିଷଟା ଆମେ ଭଲଭାବରେ ବି ତ ବଳକା ଜିନିଷଟାକୁ ୟୁଜ୍ କରିପାରିବାନା ତ ବଳକା ସାମଗ୍ରୀ ଯେମିତିକି ମୋର ରାତିରେ ମନେକର ଚାଉଳଟା ବଳିଗଲା ତ ଚାଉଳରେ ମୁଁ କ'ଣ କରେ ସେଇଥିରେ କ୍ଷୀର ଚିନି ଆଗ କ୍ଷୀରକୁ ବଏଲ କରେ ବହୁତ ସାରା ବଏଲ କଲାପରେ ମୁଁ ଚିନି ପକେଇଦିଏ ଚିନିରେ କ୍ଷୀର ଦେଇକି ହେଇଗଲାପରେ ମୁଁ ତାକୁ କ୍ଷୀରି ଷ୍ଟାଇଲ୍ରେ କରିକି ଖାଇଦିଏ ନହେଲେ ଯଦି ମୋର ରୁଟି ରାତିର ବଳିଗଲା ପ୍ରାଏ ଲୋକଙ୍କ ରୁଟି ରାତିର ବଳିଯାଏ ତ ରୁଟି ବହୁତ ଲୋକ କ'ଣ କରନ୍ତି କୁକୁରକୁ ଖାଇବାକୁ ତା' ପରଦିନ ଦେଇଦିଅନ୍ତି କାହିଁକିନା ସେ ଭାବନ୍ତିକି ସେଇଟା ନଷ୍ଟ ହେଇଯାଇଛି କି ନହେଲେ କାଉ ଏମାନଙ୍କୁ ଦେଇଦିଅନ୍ତି କିନ୍ତୁ ମୁଁ ରାତିରେ ଯଦି ମୋର ରୁଟି ବଳିଲା ମୁଁ ତାକୁ କ'ଣ କରେ ରୁଟି ବଳିଲେ ମୁଁ ରୁଟିକୁ ଗ୍ରାଇଣ୍ଡିଙ୍ଗ ଆଗ କରିଦିଏ ସେ ତା'ପରେ କ୍ୟାପ୍ସିକମ୍ ସ୍ଵିଟକର୍ଣ୍ଣ ସବୁ ପରିବା ପକେଇକି ମୁଁ ତାକୁ ତେଲରେ ଭାଜିକି ଆଗ ସସ୍ଫସ୍ ପକେଇକି କରେ ତା'ପରେ ଗ୍ରାଇଣ୍ଡିଙ୍ଗ ଯେଉଁ କରିଥିବି ତାକୁ ମୁଁ ରସୁଣ ଦେଇକି ଇଏ କରିକି ପିଲାମାନଙ୍କୁ ଖାଇବାକୁ ଦେଲେ ବହୁତ ଭଲଲାଗେ ଯେମିତି ରୁଟିରେ ଆମେ ୟୁଜ୍ କଲେ ଚାଉଳର ୟୁଜ୍ କଲେ ସେମିତି ମୁଁ ଯେଉଁ ପ ମନେକର ଆମର ବଳିଗଲା ଟମାଟୋ ଟମାଟୋ ଆମେ କିଛିଟା ୟୁଜ୍ ନକଲେ ତ ସେଇ ସାମଗ୍ରୀରେ ମୁଁ କ'ଣ କରେ ଟମାଟୋ ଚଟନି ବନେଇଦିଏ ଯେଉଁଟାକି ଅଲଗା ଷ୍ଟାଇଲ୍ର ଛୁଙ୍କ ଦେଇକି ଯେମିତି ମନେକର ଡାଲି ବଳିଗଲା ଡାଲିର ମୁଁ ଖେଚୁଡ଼ି ୟୁଜ୍ କରିକି ଡାଲି ଚାଉଳକୁ ବନେଇଦିଏ ତ ମୁଁ ବହୁତ ସାରା ସାମଗ୍ରୀ ମୋ ମାମା ମୋତେ ଶିଖେଇଛି ମୋ ମା' ଯିଏ ସିଏ ମୋତେ ଶିଖେଇଥିଲା କି ତୁ ବଳିବା ଜିନିଷ କେବେ ନ ଫୋପାଡ଼ିକି କେମିତି ୟୁଜ୍ କରିବୁ କାହିଁନା ଯଦି ରିୟୁଜ୍ କରିକି ଆମେ କିଛି ନୂଆ ଆଇଟମ୍ ଶିଖିପାରୁଛେ ତ ୟାଠୁ ଭଲ ଜିନିଷ କିଛି ନାହିଁ ତ ମୋ ପ୍ରେରଣା ମା' କେବଳ ମୋ ମା' ଆଉ ମୁଁ ଏମତି ବନେଇକି କରିକି ଦିଏ